ପଶୁ ଉତ୍ପାଦର ପ୍ରକ୍ରିୟାକରଣ ଏବଂ ତା'ର ସାଧାରଣ ପଦ୍ଧତି ବିଷୟରେ କିଛି ଆଲୋଚନା କରିବା ପଶୁ କିଣିବାଠାରୁ ଆରମ୍ଭ କରି ଶେଷରରେ ଟଙ୍କା ରୋଜଗାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା

ପ୍ରଥମେ ଦେଖନ୍ତୁ ଗୋଟେ ଗୋଟେ ବେପାରୀ କିଏ ଗୋଟେ ଖାଉଟି ପ୍ରଥମେ ନିଜର ବେପାର ଆରମ୍ଭ କରିଥାଏ କିଛି ଇନଭେଷ୍ଟମେଣ୍ଟ ମାଧ୍ୟମରେ କିଛି କୁକୁଡ଼ା କିଛି ଦାନା ଓ ସେମାନଙ୍କୁ ରଖିବା ପାଇଁ ସେମାନଙ୍କର ମାନେ ଗୁଣବତ୍ତା ପଦ୍ଧତିକୁ ଆଣିବା ପାଇଁ କିଛି ସ୍ଥାନ ସେଇ ସ୍ଥାନରେ ଗୋଟେ ପ୍ଲାଣ୍ଟ ଆମେ ଆରମ୍ଭ କରିଥାଉ କୁକୁଡ଼ା ଫାର୍ମ ଆମର କୁହାଯାଇଥାଏ ଗୋଟେ ଛୋଟ ଘର କିଛି ନାହିଁ ସେଥିରେ କି ତାଙ୍କୁ ମାନେ ଖାଇବା ପିଇବାର ବ୍ୟବସ୍ଥା ତାଙ୍କର ଥିବ ଚଲାବୁଲା ଯେମିତି କରିପାରୁଥିବେ ସେମିତି ଗୋଟେ ଆଜବେଷ୍ଟର କିମ୍ବା ଚାଳିଆ ଛପରର ଯାହା ଶକ୍ତି ଅନୁସାରେ ଯେମିତି କରିପାରନ୍ତି କୁକୁଡ଼ାଙ୍କୁ ଆମେ ଦାନା ଦେଇଥାଉ ଯାହାର ମୂଲ୍ୟ ଆମର ବସ୍ତା ତ ଆସୁଛି ଫାର୍ମ ତରଫରୁ ତ ଆସେ ସବସିଡ଼ିରେ ବହୁତ କମ୍ ଟଙ୍କାରେ ଆସେ ବାହାରୁ ଆଣିଲେ ଅଧିକା ପଡ଼ିଯାଏ ଓକେ ଆମର ସବସିଡ଼ିରେ ଯେଉଁ ବସ୍ତା ଆଉଛି ତା ମଧ୍ୟରେ ସବୁ ଗର୍ମେଣ୍ଟର ଆମର ପ୍ଳାଣ୍ଟ ବେସ୍ ଖାଦ୍ୟ ରହୁଛି ଯେମିତିକି ମକା ଗହମ ବାଜରା ସେଇଥିରୁ ସେଇ ସେଇ ସବୁ ଜିନିଷ ପ୍ରୋସେସ୍ ହେଇ କିଛି ଖାଦ୍ୟ ତିଆରି ହେଉଛି ସେଗୁଡ଼ା ହିଁ ଆଉଛି ସେଗୁଡ଼ା ଆପଣଙ୍କୁ ହଜାର ଟଙ୍କା ଲେଖା ପଡ଼ିଯିବ ଯାହାଦ୍ୱାରା କିି ଆପଣ କୁକୁଡ଼ାମାନଙ୍କୁ ଆରାମସେ ଖୁଆଇପାରିବେ ଏବଂ ଯଦି ଆପଣ ଫାର୍ମ କରିଛନ୍ତି ତେବେ ଆପଣଙ୍କୁ କୁକୁଡ଼ା ବିକିବାର ମଧ୍ୟ କୌଣସି ଟେନସନ୍ ନେବାର ନାହିଁ ଯଦ୍ଵାରା କି ଫାର୍ମ ଆପଣଙ୍କୁ ଦାନା ଦେବ ଫାର୍ମ ଆପଣଙ୍କୁ କୁକୁଡ଼ା ଦେବ ଆଉ ଫାର୍ମରୁ କୁକୁଡ଼ା ନେଇଯିବେ ଆସିକି ଯଦ୍ଵାରା ଆପଣଙ୍କର ଫାଇଦା ଇଏ ଯେ ଆପଣ କମ୍ ପରିଶ୍ରମରେ ଅଧିକା ଲାଭ କରିପାରିବେ ଆଉ ନିଜେ ଯଦି କିଛି ପୋଲୁଟ୍ରି ଫାର୍ମ ଆପଣ କରନ୍ତି ଆପଣ କୁକୁଡ଼ାକୁ ସେଲ୍ କରିବା ପାଇଁ କିଛି ବ୍ୟବସ୍ଥା କରିବେ ଯାଦ୍ୱାରା କି ଆପଣ ସୁଲଭ ମୂଲ୍ୟରେ ଯଦି କୁକୁଡ଼ା ଗୋଟିକୁ ବିକିଲେ ତାହେଲେ ଆପଣ ଠିକ୍ଠାକ୍ ଲାଭ କରିଦେବେ ବା ଆପଣଙ୍କ ପଦ୍ଧତି ଆଗକୁ ଚଲାଇ ପାରିବେ ଏହି ଉତ୍ପାଦଗୁଡ଼ିକୁ ଆମେ ପଶୁ କିଣିବାଠାରୁ ବିକ୍ରି ପର୍ଯ୍ୟନ୍ତ ଆମେ ଏମିତି ଏହି ପ୍ରକ୍ରିୟାରେ ଯଦି ପଶୁପାଳନ କରିବା ତାହେଲେ ଆମେ କିଛି ରୋଜଗାର କରିପାରିବା ସେଇଟା ବି ବହୁତ ଆରାମସେ ଧନ୍ୟବାଦ